ଆମ ଅଞ୍ଚଳର ବରା ଓ ଛେନାପୋଡ଼ ଏକ ସାଧାରଣ ଖାଦ୍ୟ ଅଟେ ଆଉ ଲୋକମାନେ ବ୍ୟବସାୟ ଭିତ୍ତିକ ପୁରୁଣା ବିରିକୁ ଆଣି ଧୋଇ ସଫା କରି ବିରି ସହିତ ଅଦା ପିଆଜ ଧନିଆ ପତ୍ର ପକେଇ ବାଟି ତାକୁ ତେଲରେ ଛାଣି ବରା ପ୍ରସ୍ତୁତ କରନ୍ତି ପ୍ରତ୍ୟକ ଲୋକଙ୍କର ବରା ଏକ ସବୁଦିନିଆ ଖାଦ୍ୟ ଅଟେ ବରା ସହିତ ଛେନାପୋଡ଼ ମଧ୍ୟ ଲୋକ ଖାଇଥାନ୍ତି ସେ ଦୁଧରୁ ଛେନା ପ୍ରସ୍ତୁତ ହୋଇ ଛେନା ସହିତ ସୁଜି ଚିନି ଓ ଅନ୍ୟାନ୍ୟ ସାମଗ୍ରୀ ମିଶାଇ ଆଉ ବ୍ୟବସାୟ ବ୍ୟବସାୟୀମାନେ ଛେନା ପୋଡ଼ ପ୍ରସ୍ତୁତ କରନ୍ତି ଛେନା ପୋଡ଼ ଖାଇ ପିଲା ଓ ବୃଦ୍ଧମାନେ ଅତି ଆନନ୍ଦିତ ହୁଅନ୍ତି ଆଉ